ହଁ ଅଟୋ ଭାଇନା ନାହିଁ ମୁଁ ଚୌଦ୍ଵାର କଟକରୁ କହୁଥିଲି ଟିକିଏ ଭଡ଼ା ଗୋଟେ ଯାଇଥାନ୍ତି ଷ୍ଟେସନ କୁ ଟିକେ ଯାଇଥାନ୍ତି ଟ୍ରେନ୍ ଥିଲା ବାରଟା କୋଡ଼ିଏରେ ଟେନ୍ ଅଛି ଆଉ ମୁଁ ଟିକିଏ ଏଇଠୁ ଏଗାରଟା ସାଡ଼େଏଗାରଟା ଭିତରେ ବାହାରିଥାନ୍ତି ଆସି ହବକି ପିଲା ଅଛନ୍ତି ଛଅ ସାତ ଜଣ ଆମେ ଯାଇଥାନ୍ତୁ ହଁ ହଁ ନାହିଁ ମୋତେ ଟିକେ ରାତି ବହୁତ ହେଇଯାଉଛି ଆଉ ମିଳିବ କି ନାହିଁ ଗାଡ଼ି ଦେଖିକିରି ଟିକେ

ନାହିଁ ସାଡ଼େଏଗାରଟା ଭିତରେ ଯିବୁ ସାଡ଼େଏଗାରଟାରୁ ଗଲେ ଅଧଘଣ୍ଟା ଲାଗିବ ଆମେ ଏଇ ଚୌଦ୍ଵାରରେ ଅଛୁ ନା ଚୌଦ୍ଵାରରୁ କଟକ ଯିବାକୁ ଅଧଘଣ୍ଟା ଲାଗିବ ଅଧଘଣ୍ଟା ସମୟ ଭିତରେ ଯାଇକି ଯେମିତି ଷ୍ଟେସନ ରେ ପହଁଞ୍ଚିକି ଫୁଣି ଏଗାରଟା ବାରଟା କୋଡ଼ିଏରେ ଅଛି ଟ୍ରେନ୍ ସାଡ଼େଏଗାରଟା ଭିତରେ ଆମେ ଏଇଠୁ ବାହାରି ଯିବୁ ହଁ ହଁ

ହଁ କେତେ ପଇସା କ'ଣ ହଉ ଠିକ୍ ଅଛି ଆପଣଙ୍କର ଯେତିକି ପଇସା ହଉଛି ଆମେ ଦେଇଦବୁ ଆପଣ ଟିକେ ଆମୁକୁ ନେଇକି ସେଇଠି ଛାଡ଼ି ଦେଲେ ବହୁତ ହଁ ହଁ ଠିକ୍ଅଛି ରହିଲି ଆପଣ ସାଡ଼େଏଗାରଟା ଭିତରେ ପହଁଞ୍ଚିଯିବି ହଁ ହଁ ହଉ ଠିକ୍ଅଛି